ପାଠ ପଢ଼ିଥିବା ଲୋକ ବହୁତ ଭଲ ବେବହାର କରନ୍ତି କାରଣ ସେହି ଲୋକମାନେ ସବୁ ଜ୍ଞାନ ବିଷୟରେ ଜାଣିଥାନ୍ତି ପାଠ ପଢ଼ିନଥିବା ଲୋକମାନେ ମୂର୍ଖ ଭଳି ବେବହାର କରନ୍ତି ପାଠ ପଢ଼ିଥିବା ମଣିଷର ସବୁକିଛି ଅଲଗା ବେବହାର ଥାଏ ଏବଂ ସବୁକିଛି ତାଙ୍କର ଅଲଗା ଥାଏ ପାଠ ପଢ଼ିଥିଲେ ବହୁତ ଜ୍ଞାନ ବିଷୟରେ ଆମେ ଜାଣିପାରିବା ଏବଂ ଯେଉଁ ଜାଗାରେ ଗଲେ ମଧ୍ୟ ସଠିକ୍ ଜାଗାରେ ପହଞ୍ଚିପାରିବା ପାଠ ଆଗରୁ ଲୋକମାନେ କିଏ ପାଠ ପଢ଼ୁନଥିଲେ ଏବଂ ଜ୍ଞାନ ବିଷୟରେ ଜାଣିପାରୁନଥିଲେ ଏବେ ସମସ୍ତେ ପାଠ ପଢ଼ୁଛନ୍ତି ଏବଂ ସବୁ ଜ୍ଞାନ ବିଷୟରେ ମଧ୍ୟ ଜାଣିପାରୁଛନ୍ତି ତେଣୁ ପାଠ ପଢ଼ୁଥିବା ଲୋକମାନଙ୍କର ବ୍ୟବହାର ବହୁତ ଭଲ ଥାଏ ଏବଂ ସବୁ କିଛି ଜ୍ଞାନ ତାଙ୍କର ଅଲଗା ଥାଏ ତେଣୁ ସମସ୍ତେ ଆମେ ପାଠ ପଢ଼ିବା ଏବଂ ସମସ୍ତେ ଭଲ ଜ୍ଞାନ ଅର୍ଜନ କରିବା